ମୁଁ ସମ୍ବାଦ ଧରିତ୍ରୀ ସମାଜ ପ୍ରଜାତନ୍ତ୍ର ଆଦି ଗ୍ରହୀତ କରିଛି ମୁଁ ଏହିସବୁ ଖବରକାଗଜ ପଢ଼ିବାକୁ ପସନ୍ଦ କରେ ମୋର ପ୍ରିୟ ଖବରକାଗଜଟି ସମାଜର ଜନସାଧାରଣ ତାଙ୍କ ପାଖକୁ ଯେକୌଣସି ଗୁରୁତ୍ୱପୂର୍ଣ୍ଣ ଖବର ପହଞ୍ଚାଇବା ଆବଶ୍ୟକ ସମାଜ ଖବରକାଗଜ ଦ୍ୱାରା ସେ ସବୁ ଜନସାଧାରଣଙ୍କ ପାଖରେ ପହଞ୍ଚି ଯାଇଥାଏ ଏହିସବୁ ସମାଜ ବିଷୟରେ ଜାଣିବା ଦ୍ୱାରା ଲୋକମାନେ ସଚେତନ ହୋଇଥାନ୍ତି ସମାଜ ଖବରକାଗଜକୁ ଛାଡ଼ିଦେଲେ ଧରିତ୍ରୀ ଏବଂ ପ୍ରଗତିବାଦୀ ଖବରକାଗଜ ମୋର ବହୁତ ପ୍ରିୟ ମୁଁ ସକାଳୁ ଉଠି ଏହି ଖବରକାଗଜ ଗୁଡ଼ିକ ପଢ଼େ